ହ୍ୟାଲୋ ସନ୍ତୋଷ ଟ୍ରାଭେଲର୍ସ କହୁଛନ୍ତି ମୁଁ ଅନୁପମା ମିଶ୍ର କହୁଥିଲି ରଣପୁରରୁ ଏକ୍ଚୋଲି ମୋ ଜଣେ ବଡ଼ବାପା ସେ ସମ୍ବଲପୁରେ ଅଛନ୍ତି ସେ ଆମ ଏ ରଣପୁରକୁ ଆସିବାକୁ ଚାହୁଁଛନ୍ତି ତାଙ୍କୁ କେମିତି ନେଇକି ଆସିବେ ସେହି ବିଷୟରେ ମୁଁ ଟିକିଏ କଥା ହେବି ତ ଏ ସମ୍ବଲପୁରରୁ ଏଠିକି ଆସିବାକୁ କେତେ ଟଙ୍କା ଲାଗିବ ଗାଡ଼ି ଭଡ଼ା ସେମାନେ ଆସିଲା ବେଳକୁ କେତେ କେଉଁ ପଟ ଦେଇ ଆସିବେ ସମ୍ବଲପୁରରୁ ଆସିଲେ ଆପଣ କେଉଁପଟେ ନେଇକି ଦେଇକି ଆଣିବେ ଅନୁଗୁଳ ଦେଇକି ଆଣିବେ ତ ଆଛା ଅନୁଗୁଳ ଦେଇକି ଆଣିଲେ ଆପଣ କେତେ ଟଙ୍କା ନେବେ ରାସ୍ତା ରାସ୍ତାରେ ଆସିଲା ବେଳେ କିଛି ଅସୁବିଧା ହବନି ତ ସମ୍ବଲପୁର କୁ ଯିବେ ସମ୍ବଲପୁରରୁ ନେଇକି ଆସିବେ ରଣପୁର କେତେ ଟଙ୍କା ନେବେ ଭଡ଼ା ତିନିହଜାର ଟଙ୍କା ଏତେ ବାଟ କ'ଣ ଏତେ ଟଙ୍କା କଣ ଆମେ ତିନିହଜାର ଟଙ୍କା କାଇଁ ଦେବୁ ବସ୍ ରେ କାଇଁ ନ ଆସିବୁ ତାହେଲେ ଆପଣଙ୍କୁ ସେମାନେ ବୁଢ଼ାବୁଢ଼ୀ ହେଇଗଲେଣି ନା ଗାଁକୁ ଆସିବେ ବୁଲାବୁଲି କରିବେ ଯିବେ ଆପଣ ଏତେ ଟଙ୍କା କ'ଣ କହୁଛନ୍ତି ଭାଇ ଟିକିଏ କମଉନ ଏତେ ଭଡ଼ା କ'ଣ କହୁଛନ୍ତି ହେଉ ହେଉ ଅଢ଼େଇ ହଜାର ଟଙ୍କା ଦେବି ଆପଣ ଯାଇ ନେଇଆସିବେ ସମ୍ବଲପୁରରୁ ଆଣି ରଣପୁରରେ ଛାଡ଼ିବେ ହେଉ ରଖୁଛି